ଆପଣ ହୋଟେଲରୁ କହୁଛନ୍ତି ମୁଁ ପ୍ରଥମା ନାୟକ କହୁଛି କଟକରୁ ମୁଁ ଆପଣଙ୍କ ହୋଟେଲରୁ ଗୋଟେ ସୁପ ମଗେଇବାକୁ ଚାଁହୁଛି ଆପଣ ଏପରି ଭାବରେ ସୁପଟାକୁ ପଠେଇବେ ଯେପରିକି ଅଧିକ ସମୟ ପର୍ଯ୍ୟନ୍ତ ଗରମ ରହିପାରିବ